ମୁଁ ରୋଷେଇ ପାଇଁ କାହାକୁ ଅନୁସରଣ କରେ ନାହିଁ ମୁଁ ନିଜ ଇଛାରେ ମୋର ରୋଷେଇ କରେ ଚିକେନ୍ ତରକାରୀ ମୁଁ କରେ ଚିକେନ୍ ତରକାରୀରେ ପ୍ରଥମ ତେଲ ଦରକାର ତା'ପରେ ପିଆଜ ଦରକାର ପିଆଜ ରସୁଣ ଅଦା ତେଜପତ୍ର ଧଣିଆ ପାଉଡ଼ର୍ ଦରକାର ତାକୁ ପ୍ରଥମେ ବାଟେ ବାଟିକି ତାକୁ ତେଲରେ ପକାଏ ତେଲରେ ପକାଇକି ମସଲା କଷେ ମସଲା କଷି ସାରିଲା ପରେ ଚିକେନ୍ ଆଳୁ ତାକୁ ପକାଏ